ଆମ ଗ୍ରାମରେ କାହାର ମୃତ୍ୟୁ ହେଲେ ତାହାକୁ ହିନ୍ଦୁ ରୀତିନୀତିରେ ଅନ୍ତିମସଂସ୍କାର କରାଯାଏ ଏହାକୁ ଛଅଖଣ୍ଡ ବାଉଁଶରେ ଏକ ସିଡ଼ି ବନାଇ ମରଶରୀରକୁ ତାକୁ ଶୁଆଇ ଯାଇଥାଏ ତା ପରେ ଏକ ଠେକି ଦ୍ୱାରା ରସି ବନ୍ଧା ପ୍ରସ୍ତୁତ କରାଯାଏ ତା ପରେ ତାକୁ ଶ୍ମଶାନ ଘାଟକୁ ନିଆଯାଇଥାଏ ତା ପରେ ଏକ କାଠ ଶ୍ମଶାନରେ ରଖାଯାଏ ତା ପରେ ଶବକୁ କାଠ ଉପରେ ରଖାଯାଇ ତା ଉପରେ କାଠ ଦିଆଯାଇଥାଏ ତା ପରେ ଜଣେ ବ୍ୟକ୍ତି ତାଙ୍କ ସମ୍ପର୍କୀୟ ଚାରିପାଖ ସାତଥର ବୁଲି ନିଆଁ ଦେଇଥାନ୍ତି ତାପରେ ଏହାର ଜଳା ଯାଇଥାଏ